ହଁ ମୁଁ ଏକ ଗୁପ୍ତ ଉପାଦାନ ତିଆରି କରିଛି ସେ ଅଁ ଗୁପ୍ତ ଉପାଦାନଟି ବିଭିନ୍ନପ୍ରକାରର ମସଲାରୁ ତିଆରି ଏଁ କରିଛି ସେ ଉପାଦାନଟି ଯେକୌଣସି ଖାଦ୍ୟରେ ପକାଇ ଖାଇଲେ ବହୁତ ଟେଷ୍ଟ ହୋଇଥାଏ ଏଁ ସେହି ମସଲାଟିକୁ ବହୁଲୋକ ମଧ୍ୟ ପସନ୍ଦ କରନ୍ତି